ଯୋଗ ଶିକ୍ଷା କରିବାର କୌଣସି ବୟସ ସୀମା ନଥାଏ ସେ ଯେବେ ହେଉ ସେ ଲୋକ ଯୋଗ ଶିକ୍ଷା କରିପାରିବ କି ଏହାର ବୟସ ସୀମା ପାଞ୍ଚ ବର୍ଷରୁ ହିଁ କଲେ ବହୁତ ଫାଇଦା ମିଳିଥାଏ ପାଞ୍ଚ ବର୍ଷରୁ ଗୋଟେ ଛୁଆ ଯଦି କରେ ଯୋଗ ତା'କୁ ପାଠପଢ଼ାରେ ଧ୍ୟାନ ରହିଥାଏ ଅନ୍ୟ ଆଡ଼େ ଧ୍ୟାନ ତା'ର କୁଆଡ଼େ ନଯାଇ ସେ ଧ୍ୟାନ ଏକତ୍ରିତ ହେଇକି ସେ ପାଠପଢ଼ାରେ ତା'ର ମନ ଲାଗିବ ଦେହ ମଧ୍ୟ ଭଲ ରହିବ ତା'ର ଦେହ ଖରାପ ହେବ ନାହିଁ ଆଉ ଏବେ କିଛି ପିଲା ତାଙ୍କର ଘରେ ମୋବାଇଲ୍ ରହୁଛି ମୋବାଇଲ୍ ଦେଖୁଛନ୍ତି ମୋବାଇଲ୍ ଦେଖିବା ଦ୍ୱାରା ଦେହ ବହୁତ ପୀଡ଼ିତ ରହୁଛନ୍ତି ତେଣୁ ଏବେ ବର୍ତ୍ତମାନ ଇଏରେ ଛୋଟବେଳୁ ପାଞ୍ଚ ବର୍ଷ ଛଅ ବର୍ଷରୁ ଯୋଗ ଶିକ୍ଷା ଲାଭ କରିବାଟା ହିଁ ଭଲ ତାଙ୍କୁ ଯୋଗ ଯଥା ଶୀଘ୍ର ଆରମ୍ଭ କରିବାର କରି ନେଲେ ତାଙ୍କର ବହୁତ ଭଲ ହୋଇଥାଏ ଫାଇଦା ହେଇଥାଏ ଦେହ ସୁସ୍ଥ ରହିଥାନ୍ତି ଏହା ଏମିତି ଯୋଉମାନେ ଆଗରୁ କରିନାହାନ୍ତି କିଛି ବୟସ ଚାଳିଶ ପଚାଶ ବର୍ଷ ହେଇଯାଇଛନ୍ତି ସେମାନେ ଯୋଗ ସେମାନେ ଆଉ ଏବେ ଭଲ ଭାବରେ ଚାଲି ପାରୁନାହାନ୍ତି ସେମାନେ ଯଦି ଯୋଗ ଶିକ୍ଷା କରିଥାନ୍ତେ ତାଙ୍କର ଏସବୁ ଅସୁବିଧା ହେଇନଥାନ୍ତା ତେଣୁ ଯୋଗ କରିବାଟା ଦେହ ପକ୍ଷେ ବହୁତ ଭଲ ହେଇଥାଏ ଛୋଟବେଳୁ ହେଉ କି ବଡ଼ ହେବା ପରେ ଏମିତିକି କୋଡ଼ିଏ ତିରିଶ ବର୍ଷରେ ବି ଯଦି ଜଣେ ଯୋଗ ଶିକ୍ଷା ଲାଭ କରିବ ତାହାର ଫାଇଦା ସିଏ ତା ଦେହ ସବୁବେଳେ କମ୍ଫର୍ଟେବଲ୍ ତାକୁ ଜଣାପଡ଼ିବ ସେ ସୁସ୍ଥ ରହିବେ ତାଙ୍କର ନୀତିଦିନ ତ ଏମିତି ବ୍ୟାୟାମ କରୁଛନ୍ତି ଜଗିଂ କରୁଛନ୍ତି କିନ୍ତୁ ତଥାପି ଯୋଗ କରିବା ଜରୁରୀ ଯୋଗ କଲେ ଦେହର ସୁସ୍ଥ ରହିଥିବା ସୁସ୍ଥ ରୁହେ କିଛି ସେମିତି ଅସୁବିଧା ହୋଇନଥାଏ ବାଧା ବିଘ୍ନ କିଛି ଆସି ନଥାଏ ଯୋଗ କରିବା ଦ୍ୱାରା ଦେହର ଚଳପ୍ରଚଳ ସ୍ନାୟୁ ଏବଂ ଭଲ ଭାବରେ ସବୁ କାମ କରିଥାନ୍ତି ଏସବୁ କରିବା ନିତ୍ୟାନ୍ତ ଜରୁରୀ ଯୋଗ କରିବାର ଆଉ ଫାଇଦା ବହୁତ ଭଲ ମିଳିଥାଏ ତେଣୁ ଛୋଟ ହେଉ ବଡ଼ ହେଉ ଯୋଗ ଶିକ୍ଷା କରିବା ଆବଶ୍ୟକୀୟ ତେଣୁ ଯୋଗ ଯୋଗ କରାଇବା ଅତ୍ୟନ୍ତ ଜରୁରୀ ଅଟେ